ଆରେ କହୁଥିଲି କ'ଣ କି ଏ ଆମ କଲେଜରେ ପିଲାମାନଙ୍କ ଫଟୋ ଉଠେଇବାର ଅଛି ପାସ ପାସପୋର୍ଟ ସାଇଜର ଫଟୋ ବୁଝିଲେକି ନାହିଁ ଆମର ଏ ପିଲାମାନଙ୍କ ପରୀକ୍ଷା ଚାଲିଛି ତ ପରୀକ୍ଷା ଚାଲିଛି ଏ ସବୁଥି ପାଇଁ ପାସପୋର୍ଟ ସାଇଜ ଫଟୋ ଲାଗିବ ଏ ପିଲା ଅଛି ଚାରିଶହ ପାଞ୍ଚଶହ ପିଲା ଆମର ପିଲା ଦିହେଁ ମିଶିକି ହେଲେ କେତେ ଲେଖା କ'ଣ ନେବେ କହିଲେ ଟିକେ ହେଇଥାନ୍ତା ମାନେ ହେଲେ ଅର୍ଡ଼ର କରିଥାନ୍ତୁ ନାହିଁ ନାହିଁ କଲେଜ ଆସିବାକୁ ପଡ଼ିବ ଶୁଣନ୍ତୁ ଆପଣ ଦୋକାନରେ ଦିନେ ଦୁଇ ଚାରି କପି ଧୂଆଇବେ ଆମେ ଆସିବେ ଗୋଟେ ଦିନର ଆସିବେ କି ଗୋଟେ ଦିନ ଲାଗିବ ଦୁଇ ଦିନ ଲାଗିବ ପାଞ୍ଚଶହ ପିଲା ଆମର ଅଧିକା ଯିବ ଆପଣ ସେଇ ହିସାବ କରିବେନା ଆପଣ ସେଇ ଗୋଟେ ଦୁଇଟା ହେବକି ନାହିଁ ନାହିଁ ସେ ଆଠଟା ଆଠଟା କରିକି ଆମକୁ ଦିଅ ଆଠଟାକୁ କେତେ ନେବେ ନା ଆପଣ ଉଠାନ୍ତୁ ମନା ନାହିଁ ସେ କଥା ନାହିଁ ସେ କଥା ନାହିଁ ଆପଣଙ୍କୁ ପୁଳାଇ ଆପଣଙ୍କୁ ପୁଷେଇଲେ ଆପଣ ଆସିବେ ହେଲେ ଅଲଗା କାହାକୁ କହିବି ହେଲେ ଆପଣ କେତେ ଲାଖା ନେବେ ସେଇଟା ଖୋଲି ଠିକ କୁହନ୍ତୁ ଆମର ପାଞ୍ଚଶହ ଷାଠିଏ

ଆପଣ ତିରିଶ ଟାଙ୍କା ନିଅନ୍ତୁ

ଆପଣଙ୍କୁ ଗୋଟିଏ ଆପଣକୁ ଦୋକାନକୁ ଦିନକୁ ଆପଣ ଦଶ କି କୋଡ଼ିଏ ଜଣକୁ କରୁଛନ୍ତି ଆମ କଲେଜରେ ଆସିବେ ଗୋଟେ ଦିନରେ ଆପଣ ପାଞ୍ଚଶହ ଛଅଶହ କାଢ଼ିବେ ତ ଦେଖିବେ ନା ଗୋଟେ ପିସକୁ ଆପଣ ଦୁଇଟଙ୍କା ଥିଲେ ବୋଲି କେତେ ହେଉଛି ସେଇ ହିସାବ କରିବେ ନା ଆପଣ ଆପଣ ଗୋଟେ ଦିନ କରନ୍ତୁ ହଁ ଶୁଣ ଗୋଟେ ଦିନ ନା ଦୁଇ ଦିନ କରନ୍ତୁ ମାତ୍ର ସେଇଟା ବେଶି ହେଇଯାଉଛି ଆପଣ ତିରିଶ ନା ପଇଁ ତିରିଶ ଟଙ୍କା ନିଅନ୍ତୁ ହେଲା ଡନ କଲେ ଆପଣ କୁହନ୍ତୁ ହେବ ହେବ କ'ଣ ହେବ ନାହିଁ ନେଲେ ଆପଣ ଯଦି ନ ପୁଷାଇବ ମୁଁ ଅଲଗା କାହାକୁ ଦେଖୁଛି ତାହେଲେ ଶୁଣନ୍ତୁ ମୁଁ ଜଣକୁ ଜଣକୁ ପଚାରିଲି ସେ ଚାଳିଶ ଲେଖା କହିଲା ମୁଁ ତାକୁ ମନା କଲି ତା'ପରେ ଆପଣଙ୍କୁ ଲଗେଇଲି ଆଉ ଟିକିଏ କମ୍ ହେବ ବୋଲି କହିକି ଆପଣ ଦେଖୁଛି ପଚାଶ ଚାଲିଛି ହେଲେ ତାକୁ ସେ ଚାଳିଶ କହିଲା ମୁଁ ମନା କଲି ଆଉ ନା ତାକୁ ଆଉଥରେ କହିବି ଆଉ ହଁ ହଁ ହଁ

ସିଏ ତ କହିଛି ଯେ ଦେବା ଲୋକ ସିଏ ଆଜିକେ ଏଇ କମ୍ପିଟିସନ ଆପଣଙ୍କୁ ପୁଷେଇଲେ ଆପଣ କରିବେ ନହେଲେ ମୁଁ ଅଲଗା ଦେଖୁଛି ଆଉ ରଖନ୍ତୁ ଆପଣ

ହଉ ଟଙ୍କାଟେ କମ୍ ରଖନ୍ତୁ ହଉ କରିଦିଅନ୍ତୁ ହ ହଉ ହଁ